ମୋତେ ଲାଗୁଛି ଅନ୍ୟ ସବୁ ଗ୍ରହରେ ଜୀବନ ଅଛି କାରଣ ଏବେ ରିସେଣ୍ଟଲି ମଙ୍ଗଳ ଗ୍ରହରେ ଯେଉଁ ଯାନ ପଠା ହେଇଥିଲା ସେ ମଙ୍ଗଳଗ୍ରହରେ ସେ ପାଣିର ସନ୍ଧାନ କରିଛନ୍ତି ତ ସେଇଠି ବହୁତ ପାଣି ଯେହେତୁ ରହିଛି ସେଇଠି ଲୋକ ସେଇମାନେ ବସବାସ କରୁଥିବେ ଲୋକମାନେ କି ଅନ୍ୟାନ୍ୟ ଏଲିଏନ୍ସମାନେ ସେଥିପାଇଁ ବୁଆଁ ଆଉ ସାଇଣ୍ଟିଷ୍ଟ୍ ମାନେ ବି ପ୍ରମାଣ କରି ସାରିଲେଣି ସେଇଠି ଲୋକମାନେ ରହୁଛନ୍ତି ଏଲିଏନ୍ସ ବି ରହୁଛନ୍ତି ଆଉ ଏଲିଏନ୍ସମାନେ ମଧ୍ୟ ପୃଥିବୀକୁ ଆସୁଛନ୍ତି ବୋଲି ସି କିଛି ସୁରାଗ ମିଳୁଛି ସେମାନଙ୍କ ତରଫରୁ ତେଣୁ ବହୁତ ଗ୍ରହରେ ବି ଏପର୍ଯ୍ୟନ୍ତ ଜୀବନ ରହିଛି କିନ୍ତୁ ଆମେ ଏଇଟା ଜାଣିପାରୁନୁ ଯେତିକି ଆମ ପାଖାପାଖି ଗ୍ରହ ମଙ୍ଗଳ ହେଲା ସେଇଠି ଆମେ ଜାଣିପାରୁଛୁ ସେଇଠି ରହୁଛୁ ବୋଲି ତେଣୁ ଆଉ ବହୁତ ଗ୍ରହରେ ରହୁଥିବେ ତେଣୁ ଆମେ ସେଇଟା ଆମେ ସନ୍ଧାନ ପାଇପାରିନୁ ସତ କିନ୍ତୁ ସାଇଣ୍ଟିଷ୍ଟ୍ ମାନଙ୍କୁ ଲାଗୁଛି ସେଇଠି ଏବେ ବି କେହି ନା କେହି ଲୋକମାନେ ହେଉ କି ଏଲିଏନ୍ସ ମାନେ ହେଉ କେହି ତ କେହି ସେଇଠି ସେଇଠି ବସବାସ କରୁଛନ୍ତି ଯେଉଁଟାକି ଆମ ପୃଥିବୀ ଭଳି ସେଇଠି ଲୋକମାନେ ଜୀବନଯାପନ କରୁଛନ୍ତି ଆମ ପାଇଁ ଯେମିତି ସେମାନେ ଅଜଣା ସେମାନଙ୍କ ପାଇଁ ଆମେ ମଧ୍ୟ ଅଜଣା କିନ୍ତୁ ମଙ୍ଗଳଗ୍ରହ ପାଖରେ ଥିବାରୁ ଏଠୁ ଏଠି ଅନେକ ଏଲିଏନ୍ସ ମାନେ ଆସୁଥିବାର ପୃଥିବୀକୁ ଆମେ ସନ୍ଧାନ ପାଇସାରିଛୁ ଏବଂ ବହୁତ ସାଇଣ୍ଟିଷ୍ଟ୍ ମାନେ ଏତିକି ମଧ୍ୟ ପ୍ରମାଣ କରିସାରିଲେଣି ମଙ୍ଗଳଗ୍ରହରେ ପାଣି ଅଛି ଏବଂ ସେଇଠି ମଧ୍ୟ କେହି ନା କେହି ବସବାସ କରୁଛନ୍ତି ତା' ବ୍ୟତୀତ ବାହାରେ ସବୁ ଅନ୍ୟାନ୍ୟ ଗ୍ରହ ଯେଉଁ ରହିଲା ସେଥିରେ ମଧ୍ୟ କେହି ନା କେହି ଏଠି ଜୀବନଯାପନ କରୁଛନ୍ତି